ଆମ ଖୋର୍ଦ୍ଧା ଜିଲ୍ଲାର ନିକଟରେ କେତେ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକୁ ଦେଖିବା ପାଇଁ ଆମେ ଦଶ ଜଣ ସାଙ୍ଗ ବାହାରିଥିଲୁ ତ ଘରଠାରୁ ଆମେ ପ୍ରଥମେ ଖଣ୍ଡଗିରି ଏବଂ ଉଦୟଗିରି ଯାଇଥିଲୁ ଯାହାକି ଆମକୁ ଦୁଇ ହଜାର ଟଙ୍କା ଲାଗି ଯାଇଥିଲା ଗାଡ଼ି ଭଡ଼ା ଲାଗି ଯାଇଥିଲା ଏବଂ ସେଠାରେ ବୁଲାବୁଲି ସାରି ଆମ ଜୋର୍ରେ ଖରା ହୋଇଥିବାରୁ ଆମେ ଲସି ପିଇବାକୁ ଗଲୁ ଏବଂ ଲସିର ଦାମ ଗୋଟିଏକୁ ଥିଲା ଅଶୀ ଟଙ୍କା ସେଠି ଲସି ପିଇ ସାରି ଆମେ ସମସ୍ତେ ନନ୍ଦନକାନନ ବୁଲିବାକୁ ଗଲୁ ସେଠି ଟିକେଟ୍ ଟିକେଟ୍ ଗୋଟାକ କୋଡ଼ିଏ ଟଙ୍କା ଥିଲା ସେଠି ବୁଲା ବୁଲି ସାରି ଆମର ମନ ମନୋରଞ୍ଜନ କରି ଆମେ ମଧ୍ୟାନ୍ନ ଭୋଜନ କରିବା ପାଇଁ ବାହାରି ଯାଇଥିଲୁ ଏବଂ ସେଠାରେ ମଧ୍ୟାନ୍ନ ଭୋଜନ କରିବା ପାଇଁ ଆମକୁ ମିଲ୍ ଗୋଟାକ ଦୁଇ ଶହ ଟଙ୍କା ଲାଗିଥିଲା ଏବଂ ତାକୁ ଆମେ ଖାଇ ସାରି ବାହାରିଲୁ ବାହାରିଲୁ ଲିଙ୍ଗରାଜ ମନ୍ଦିର କିନ୍ତୁ ବାଟରେ କିଛି ବସ୍ତ୍ରାଳୟ ଖୋଲା ଯାଇଥିଲା ଏବଂ ସେଠାରୁ ଆମେ ସାଙ୍ଗସାଥି ମାନେ ମିସି ବସ୍ତ୍ର ଗୁଡ଼ିକ କିଣିବା ଲାଗି ବାହାରି ଯାଇଥିଲୁ ଏବଂ ସେ ସେଥିମଧ୍ୟରେ କିଣୁ କିଣୁ କିଣୁ ଚାରିରୁ ପାଞ୍ଚ ହଜାର ଟଙ୍କା ମଧ୍ୟ ଲାଗି ଯାଇଥିଲା ସେଠାରୁ ଆମେ ଲିଙ୍ଗରାଜ ମନ୍ଦିର ବାହାରିଲୁ ମନ୍ଦିର ଦର୍ଶନ କଲୁ ମହାଦେବଙ୍କୁ ଦର୍ଶନ କଲୁ ଏବଂ ସେଠାରେ ତାଙ୍କର ପ୍ରସାଦ ମଧ୍ୟ ପାଇଲୁ ପ୍ରସାଦ ଗୁଡ଼ିକର ଦାମ ମଧ୍ୟ ବଢ଼ି ଯାଇଥିଲା ତ ସେ ସେଠାରେ ଆମେ ପ୍ରସାଦ ପ୍ରସାଦ ଖାଇ ନିଜ ଘରକୁ ବାହାରିଲୁ ତ ସେଠାରୁ ମଧ୍ୟ ଗାଡ଼ି ଭଡ଼ା ଆମକୁ ଘର ପର୍ଯ୍ୟନ୍ତ ତିନି ହଜାର ଟଙ୍କା ଲାଗି ଯାଇଥିଲା ତେଣୁ ଆମକୁ କୌଣସି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଗଲ ଯିବା ପାଇଁ ମିନିମମ୍ ଦଶ ପାଞ୍ଚ ରୁ ଦଶ ହଜାର ମଧ୍ୟରେ ପଇସା ଆବଶ୍ୟକ ହୋଇଥାଏ ଏବଂ ଏଗୁଡ଼ିକ ପାଞ୍ଚ ରୁ ଦଶ ହଜାର ଟଙ୍କା ନେଇ ଆମେ ଯିବା ଉଚିତ